ନୟାଗଡ଼ ଜିଲ୍ଲାର ବିଶେଷ କରି ଏହାର ଯେଉଁ ଅର୍ଥନୀତି ଗୁଡ଼ିକ ବଢ଼ିଛି ଅର୍ଥନୀତି ଗୁଡ଼ିକ ଅଛି ସେଗୁଡ଼ିକରେ କିନା ଏବେ ବର୍ଷ ବର୍ଷ ଧରିକି ଯେଉଁ କମ ଲୋକମାନେ ଯେଉଁ କାମ ଇନ୍କମ୍ କରୁଥିଲେ ସେଇଟା ଏବେ ଆସ୍ତେ ଆସ୍ତେ ବଢ଼ିଗଲାଣି ମନେକର ଦେଖ ହେଇଟି ଗୋଟିଏ ମହାଶିବରାତ୍ରି ଚନ୍ଦନ ଯାତ୍ରା ରଥଯାତ୍ରା ଏଗୁଡ଼ିକ ଯେଉଁ ହେଉଛି ଯାହାଫଳରେ କିନା ଲୋକମାନେ ଯେଉଁମାନେ ଘରେ ବସିକି ରହୁଥିଲେ ସେମାନେ ରଥଯାତ୍ରାରେ ଗଲେ ଦୋକାନ କଲେ କିଛିଟା ଦୁଇ ପଇସା ଘରେ ବସିକି ଘରେ ବସୁଥିଲେ ଗଲେ ଦୋକାନ କଲେ କିଛିଟା ଦୁଇ ପଇସା ଇନ୍କମ୍ କଲେ ମହାଶିବରାତ୍ରି ସେମିତି ହେଲା ମହାଶିବରାତ୍ରି ଶିବଙ୍କର ସେଇଟା ଗୋଟିଏ ହେଉଛି ବଡ଼ ପର୍ବ ଆଜ୍ଞା ସେଇ ମହାଶିବରାତ୍ରୀରେ ଏ ବହୁତ ଗୁଡ଼ିଏ ଜାଗାରେ ଯାତ୍ରା ହୋଇଥାଏ ସେଇ ଯାତ୍ରାରେ କିନା ଯାଇକି ଅନେକ ଗୁଡ଼ିଏ ଲୋକ ଯାଇକି ଦୀପ ଫିପ ବିକନ୍ତି ଏବଂ ଅନେକ ପ୍ରକାରର ଜିନିଷ ପତ୍ର ମଧ୍ୟ ଯାତ୍ରାରେ ଯାଇକି ବିକିକି ସେମାନେ ମଧ୍ୟ ନିଜର ପଇସା ରୋଜଗାର କରିକି ଆଣିକି ନିଜ କୁଟୁମ୍ବ ପୋଷନ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବହୁତ ଗୁଡ଼ିଏ ପରିବର୍ତ୍ତନ ଆଣନ୍ତି ରଥଯାତ୍ରାରେ ମଧ୍ୟ ସେମିତି ଏବଂ ଚନ୍ଦନ ଯାତ୍ରା ଚନ୍ଦନ ଯାତ୍ରାରେ ମଧ୍ୟ ସେହି ପ୍ରକାରର ଲୋକମାନେ ଯାଇକି ବିଭିନ୍ନ ଜାଗାରେ ଯାଇକି ବିଭିନ୍ନ ଜିନିଷ ବିକିକି ବହୁତ ପଇସା କମେଇକି ଆଣିକି ନିଜେ ନିଜର ରୋଜଗାର କରନ୍ତି ଏବଂ ନିଜର ପରିବାର ପୋଷିଥାନ୍ତି